ଆମ ଅଞ୍ଚଳରେ ରୋଜଗାରର ଉତ୍ସ ହେଉଛି କୃଷି ବେଶ୍ କରିକି କୃଷିରୁ ଅଧିକାଂଶ ଲୋକ ଉତ୍ପର୍ଜନ କରନ୍ତି ଅଧିକାଂଶ ଲୋକ ଡିମାଣ୍ଡ ଥାଏ ଅଧିକାଂଶ ଲୋକଙ୍କର ରୋଜଗାର କୃଷିରୁ ତୁଲାଇଥାନ୍ତି ବିଭିନ୍ନ ରକମ କୃଷିରେ ବିଭିନ୍ନ ରକମର ଧାନ ଫଳ ପନିପରିବା ଯଥା ଆଆଳୁ ବାଇଗଣ ଭେଣ୍ଡିବିଭିନ୍ନ ରକମର ପରିବା ଚାଷ ବି ମଧ୍ୟ କରିଥାନ୍ତି ଏଥିରୁ ଦିଇପଇସା ଇନ୍କମ୍ କରିଥାନ୍ତି ଆଉ ନଈକୂଳିଆ ଜାଗାମାନଙ୍କରେ ବି ବିଭିନ୍ନ ରକମର ବାଦାମ ଆଉ ବିରି ମୁଗ କୋଳଥ କୋବି ଏମାନ ଏମାନେ ଏ ବାବଦରେ ବି କୃଷିରେ ଚାଷ କରିଥାନ୍ତି ଏବାବଦରେ ବି ସେମାନେ ଦୁଇପଇସା ଉପାର୍ଜନ କରିଥାନ୍ତି ଆଉ ଆମ ଅଞ୍ଚଳରେ ବେସରକାରୀ ଚାକିରି ଯଥା ଆମର ଏଠି ପ୍ଳାଣ୍ଟ ବି ଯେଉଁ ଅଛି ବିଭିନ୍ନ ରକମର ପ୍ଳାଣ୍ଟ ଯେଉଁ କଳକାରଖାନା ସେ କଳକାରଖାନାରେ ବି ମଧ୍ୟ କାମ କରିଥାନ୍ତି ସେ କଳକାରଖାନାରେ କାମ କରିକି ସେମାନେ ଦିଇପଇସା ରୋଜଗାର କରିଥାନ୍ତି ତୃତୀୟରେ ସରକାରୀ ଚାକିରି ମଧ୍ୟ ଆମ ଅଞ୍ଚଳରେ ବି ମଧ୍ୟ ଲୋକମାନେ ସରକାରୀ ଚାକିରି ବି ମଧ୍ୟ କରିଥାନ୍ତି ଏ